ଆଜ୍ଞା ମ୍ୟାଡ଼ାମ୍ ନମସ୍କାର ମ୍ୟାଡ଼ାମ୍ ଜବ୍ ପାଇଁ ଆପଣଙ୍କୁ ଖୋଜୁଥିଲି ନା ଆପଣଙ୍କୁ ସେଥିଲାଗି କଲ୍ କଲି ମ୍ୟାମ୍ ଆପଣଙ୍କର ଭ୍ୟାକେନ୍ସି କ'ଣ ଅଛି ଗ୍ରାଜୁଏସନ୍ କମ୍ପ୍ଲିଟ୍ ଏଇ ଦୁଇ ହଜାର ପନ୍ଦରରେ କରିଛି

ଆଜ୍ଞା ହଉ ଆଉ କିଛି ଭଲ ନାହିଁ ଗ୍ରାଜୁଏସନ୍ରେ ଆଉ କିଛି ମ୍ୟାଡ଼ାମ୍ ଗ୍ରାଜୁଏସନ୍ରେ ଆଉ କିଛି ଭଲ ନାହିଁ ରହିବା ପାଇଁ କ'ଣ କେମିତି ଅଛି ରହିବା ପାଇଁ ରୁମ୍ ଅଛି ଖାଇବା ପିଇବା ଝିଅ ପିଲାଙ୍କ ପାଇଁ ସେପ୍ଟି କ'ଣ କେମିତି ଖାଇବାକୁ ଆପଣ ଦେବେ ଗୋଟେ ଟାଇମ୍ ୟା ରୁମ୍ରୁ ଆମେ ମାନେ ନିଜ ଇଏରୁ ଖାଇବୁ ପାଖରେ କିଛି ମାର୍କେଟ୍ ଅଛି କି ଗୋଟେ କିଲୋମିଟର୍ ଆମେ ଯାଇକି ଦେଖିକି ଆସିପାରିବୁ ଅଫିସ୍ଟା ଆଜ୍ଞା ହଁ ଯେମିତି ଝିଅ ପିଲାଙ୍କର କିଛି ଅସୁବିଧା ନ ହେବ ଆଚ୍ଛା ଭ୍ୟାକେନ୍ସି ସ୍ୟାଲେରୀ କେତେ କ'ଣ ଆସିବ ମାନେ କେଉଁ ଜବ୍ ସ୍ୟାଲେରୀ କ'ଣ କେତେ ଆସିବ ଆଉ ଅଧିକ ଆସିବନି ଆଚ୍ଛା ନାଇଁ ଅଧିକ ଯଦି ହେବନି ସାତେ ଆଠରେ କ'ଣ ହେବ ଯେ ସାତେ ଆଠରେ କ'ଣ ହେବ ଆଉ ଟିକିଏ ଅଧିକ ଦେଖନ୍ତୁ ନା ଆଜ୍ଞା ଆଜ୍ଞା ଅଛି ଆଚ୍ଛା ଆଗରୁ ଡାଟା ଏଣ୍ଟ୍ରି ଜବ୍ରେ ଥିଲି ପରା

ଆଜ୍ଞା କେବେ ଆପଣ ଫ୍ରୀ ରହିବେ କହୁନାହାନ୍ତି ମ୍ୟାଡ଼ାମ୍ ଜବ୍ କେତେଟାରୁ କେତେଟା ନଅରୁ ପାଞ୍ଚଟା ଫୁଲ୍ ଟାଇମ୍ ହୋଇଯାଉଛି ଆଚ୍ଛା ଏମିତି ନଅରୁ ପାଞ୍ଚ ହୋଇଯାଉଛି ହଁ ଓ କେ ମୁଁ ତା'ହେଲେ ଠିକ୍ ଅଛି ମୁଁ ଆପଣଙ୍କ ଜବ୍ ଅଫିସ୍ ଯାଇକି ଦେଖିକି ଆସିବି ଆଉ ଆପଣ ଆଚ୍ଛା ଆପଣ ଫ୍ରୀ ଅଛନ୍ତି ତ ଆଜ୍ଞା କଲ୍ କରିକି ଯିବି ଆଉ ଆପଣ ଜବ୍ ରେଡି କରିକି ରଖନ୍ତୁ ଆଜ୍ଞା ମ୍ୟାଡ଼ମ୍ ରଖୁଛି